ମୁଁ ନିକଟରେ ଗୋଟେ ଜ୍ୟାକେଟ୍ଟା କିଣିଥିଲି ଏଇ ନେ ଦୁଇଦିନ ତଳେ ଜ୍ୟାକେଟ୍ଟା ଦେଖିବାକୁ ଭାରି ସୁନ୍ଦର ପିନ୍ଧିଲେ ଭଲ ଲାଗେ ଲୋକେ ସେହି ଜ୍ୟାକେଟ୍କୁ ଦେଖି କହନ୍ତି କେଉଁଠୁ ଆଣିଲୁ ପାଞ୍ଚହଜାରରୁ ଦଶହଜାର ପଡ଼ିଥାଏ ପାରେ ବୋଲି କହନ୍ତି କିଛୁ ଦେଖିବାକୁ ଗଲେ ସେହି ଜ୍ୟାକେଟ୍ର ଦାମ୍ ହେଉଛି କେବଳ ତିନିଶହ ଟଙ୍କା ତିନିଶହ ଟଙ୍କା କହିଲେ କୌଣସି ଲୋକ ବିଶ୍ୱାସ କରନ୍ତି ନାହିଁ ଏବଂ ଜ୍ୟାକେଟ୍କୁ ଯେତେ ଧୋଇଲେ ମଧ୍ୟ ତାର ରଙ୍ଗ ଛାଡ଼ୁନି ଯେତେ ମଇଳା ଲାଗିଥିଲେ ମଧ୍ୟ ଜଣା ପଡ଼େନି ଏତେ ଭଲଲାଗେ ସେ ଜ୍ୟାକେଟ୍ ପିନ୍ଧିବା ଦ୍ୱାରା ସେଥିପାଇଁ ଜ୍ୟାକେଟ୍ ମୋତେ ପସନ୍ଦ ଏବଂ ଏ ଜ୍ୟାକେଟ୍ ପାଇଁ ଅନ୍ୟାନ୍ୟ ଲୋକମାନେ ମଧ୍ୟ ମୋତେ ପଚାରିଛନ୍ତି କେଉଁଠାରୁ ଆଣିଲୁ କହିକି ସେ ଜ୍ୟାକେଟ୍ର ରଙ୍ଗ ଯାଏନି ପିନ୍ଧିବାକୁ ସୁନ୍ଦର ଏହା ହେଉଛି ମୋର ପ୍ରଥମ ସକାରାତ୍ମକ ଅନୁଚିନ୍ତା